ହ୍ୟାଲୋ ସରସ୍ଵତୀ ଏଜେନ୍ସି ଓଲା ଏଜେନ୍ସିରୁ କହୁଛନ୍ତି ଆଜ୍ଞା ମୁଁ କଟକରୁ ଖଡ଼ଗ୍ପୁରୁକୁ ବୁକିଂ କରିଥିଲି ଓଲାଟିଏ ଆଉ ଆଜି ଏପର୍ଯ୍ୟନ୍ତ ବି ଡ଼୍ରାଇଭର୍ ମୋର ଫୋନ୍ ପିକ୍ ଅପ୍ କରୁନାହାଁନ୍ତି କଣ ପାଇଁ ଆଜ୍ଞା ସମସ୍ୟା ଯଦି ବି ଅଛି ଆପଣ ତ ଫୋନ୍ ଆଟ୍ଲିଷ୍ଟ ରିସିଭ୍ କରିବେ ଯେହେତୁ ତମ ଡ଼୍ରାଇଭର୍ ତମେ ମୁଁ ଫୋନ୍ କଲି ଆପଣ ଉଠେଇଲେ ଆପଣଙ୍କ ଡ଼୍ରାଇଭର୍ ମୋତେ କାଇଁ ଫୋନ୍ ରିସିଭ୍ କରୁନି କି ମୁଁ ଫୋନ୍ କଲି ଫୋନ୍ ଉଠଉନି କ'ଣ ପାଇଁ ନାଇଁ ନାଇଁ ମୁଁ ପୁଣି ଯିବି ନା ପୁରୀରୁ କିମ୍ବା ମୋର ପୁରୀରୁ ଭାୟା କରିକି ଖଡ଼କ୍ପୁର ଯାଇଥାନ୍ତି ମୁଁ ଏଇକ୍ଷଣୀ ପୁଣି ଲୋକାଲ୍ ୱାଇଜ୍ ଟ୍ରେନ୍ରେ ଯିବି କି କଣ କରିବି ସେ କଥା ମୁଁ ଜାଣିଛି ଆଉ ତମ ଡ଼୍ରାଇଭର୍ ନିଶ୍ଚିତ ଫୋନ୍ ଉଠେଇବା ଦରକାର ଅଛି ନା ନାଇଁ ନାଇଁ ନାଇଁ ସେସବୁ କଥା କହିଲେ କେମିତି ହେବ ମୁଁ ଆପଣଙ୍କୁ ଆଗରୁ ମୋ ଟଙ୍କା ବି ଅର୍ଡ଼ର୍ କରିଥିଲି ଫୋନ୍ ଟ୍ରାଞ୍ଜାକ୍ସନ୍ ବି ମୁଁ କରିଛି ଗୁଗଲ୍ପେରେ ଆଉ ଏତେ ପର୍ଯ୍ୟନ୍ତ ବି ମୋର ତମର ଡ଼୍ରାଇଭର୍ ଫୋନ୍ ଉଠଉନି କଣ ପାଇଁ ଇଏ ସବୁ କଣ ଠିକ୍ କଥା ନାଇଁ ନାଇଁ ନାଇଁ ସେସବୁ ଜିନିଷକୁ ଆଖି ଆଗରେ ଲକ୍ଷ କରି ସେ ଡ଼୍ରାଇଭର୍କୁ ତୁରନ୍ତ ଆପଣ ଚାକିରୀରୁ ବାହାର କରନ୍ତୁ ନଚେତ୍ ଅନ୍ୟମାନେ ମୁଁ ଯେମିତି ଆଜି ହଇରାଣ ହେଲି ଅନ୍ୟମାନେ ଲୋକ ବି ସେମିତି ଆଗାମୀ ଦିନରେ ହଇରାଣ ହୋଇପାରିବେ ଆଉ ଆପଣ ଏଇରକମ ଡ଼୍ରାଇଭର୍ ରଖୁଛନ୍ତି ଆପଣଙ୍କର ଏତେ ଏତେ ବଡ଼ ଏଜେନ୍ସି ଓଲା ସର୍ଭିସ ହେଉ କିମ୍ବା ମାନେ ଟ୍ୟାକ୍ସି ଅର୍ଡ଼ର୍ ହେଉ ଯେକୌଣସି ଜିନିଷ ରହୁଛି ଆପଣ ତ ଆଟ୍ଲିଷ୍ଟ ଫୋନ୍ ରିସିଭ୍ କରିବେ ଆପଣ ଡ୍ରାଇଭର ବି ରିସିଭ୍ କରୁନି ଆପଣଙ୍କୁ ପାଞ୍ଚ ଥର ସାତ ଥର ଲଗେଇଲା ପରେ ଯାଇ ଆପଣ ରିସିଭ୍ କରୁଛନ୍ତି ଏହାର ସବୁ କାରଣ କଣ ଆଜ୍ଞା ଆଜ୍ଞା ଭୁଲ୍ କଥା ବାର୍ତ୍ତା ନା ଆଉ ଆଉ ମୁଁ ଆଜ୍ଞା ରଖୁଛି ମୁଁ ତ